ମହିଳା ମାନେ ଆଜି ବି ଅସୁରକ୍ଷିତ ଏ ଦେଶ ସ୍ୱାଧୀନ ହେଇ ମଧ୍ୟ ଆଜି ବି ମହିଳା ଜାତିଟା ପରାଧୀନ କାହିଁକି ନା ଏବେ ଆଜିକାଲିର ଦୁନିଆରେ ଚାହିଁଲେ ମଧ୍ୟ ଆମେ ରାତି ବାରଟାରେ ଘରୁ ଗୋଟେ ଝିଅ ହିସାବରେ ପାଦ କାଢ଼ି ଯାଇପାରିବା ନାହିଁ ନିଜକୁ ଅସୁରକ୍ଷିତ ମନେ ହୁଏ ଏବଂ ସମସ୍ତଙ୍କ ମନରେ ଆଶଙ୍କା ଏବଂ ଭୟ ମାତିଯାଏ ଗୋଟେ ମହିଳା ଯେବେ ରାତି ବାରଟାରେ ନିର୍ଭୟରେ ବିଚରଣ କରିପାରିବ ତେବେ ଯାଇଁ ଆମେ ସ୍ୱାଧୀନତା ପ୍ରାପ୍ତ ବୋଲି ଆମେ ଗର୍ବର ସହିତ କହି ପାରିବା କିନ୍ତୁ ବର୍ତ୍ତମାନ ସୁଦ୍ଧା ଏ ସବୁର କୌଣସି ବ୍ୟବସ୍ଥା ହୋଇନାହିଁ କହିଲେ ଚଳେ ଏବଂ ଆମେ ବର୍ତ୍ତମାନ ସୁଦ୍ଧା ପରାଧୀନ ହୋଇ ଅଛେ ଏହା ମଧ୍ୟ ସତ୍ୟ ଅଟେ ବର୍ତ୍ତମାନ ମଧ୍ୟ ଅସୁରକ୍ଷିତ ଭାବରେ ମହିଳାମାନେ ଗୋଟେ ସ୍ଥାନରୁ ଆଉ କୌଣସି ସ୍ଥାନକୁ ଯାଆନ୍ତି ଏବଂ ଯେକୌଣସି ଲୋକ ସହିତ ସେମାନେ ସେତିକି ଫ୍ରିରେ ମିଶି ପାରନ୍ତି ନାହିଁ ସମସ୍ତଙ୍କ ମନରେ କିଛି ଆଶଙ୍କା ଏବଂ କିଛି ଭୟ ମଧ୍ୟ ଥାଏ ଯେଉଁ ଦିନ ଏସବୁର ସମାଧାନ ହେଇଯିବ ସେ ଦିନ ଆମେ ସମସ୍ତେ ସ୍ୱାଧୀନ ବୋଲି ଗର୍ବର ସହିତ କହିପାରିବା